ମିଡ଼ିଆ ଯେ ବିଜ୍ଞାପନ ଦଉଛି ଆମର ଏ ଗୁଟେ ଫେସ୍ ଦିଏ ତା'ପରେ ଟିଭି ଦିଏ ତା'ପରେ ଆଉ ପ୍ରଦର୍ଶିତ କରୁଥିବା ତା'ର ଫେସ୍ କ୍ରିମ୍ ଦିଏ ତା'ପରେ ଆମେ ମାନେ ଯେ କହୁଛୁଁ ହେଇଟା ମାନେ ଦେ ମିଡ଼ିଆ ହଉଛେ ଗୁଟେ ନ୍ୟୁଜ୍ ଟେ ସେଇଟା ଯେନ୍ତା କି ହାଁ କିଛି ଗୁଟେ ହେଇପାର୍ଲା ବେଲେ ସେ ମିଡ଼ିଆ ଆସୁ ପିଏ ପରେ କାଁ କାଣା ବି କହେବେ ସେଥିବେଲେ ଆମେ କହେସୁଁ କିଛି ବି ମିଡ଼ିଆରେ ବୋ ଅନେକ କିଛି ହେଇପାରେ କି କେତେ କି ଛୁଆ କେତେ ଲୋକ୍ ଆଏସନ୍ କାଣା କାଣା କରିସନ୍ ସେଟି ମାନେ ଭି ଆମେ କିଛୁ କିଛୁ କହେସୁଁ ସେଇଟା ହଉଛେ ମିଡ଼ିଆ ତା'ପରେ ବିଜ୍ଞାପନ ଦେଇଥାଏ ସେଥି ମିଡ଼ିଆ ହଉଛେ ମିଡ଼ିଆ ହଉଛେ କେତେ ଲୋକର କେତେ କାଣା କାଣା ବନେଇ ପାରିଥାଏ ଆଉ କହେବା ଲାଗି ବି କିଛି କହିଥାଏ ଖାଇବା ଲାଗି ଭି କିଛି କିଛି କହିପାରିଥାଏ ଏ କମ୍ପୁଟରରେ ବି କିଛୁ କିଛୁ ହେଇପାରେ ହେଁ ତ ମିଡ଼ିଆରେ କେତେ କିଛୁ ଅନେକ କିଛି ହେଇଥାଏ ଆଉରି କେତେ ଲୋକ୍ ଭି କହେସନ୍ କିଛୁ କିଛୁ ମିଡ଼ିଆ ତାର୍ ପରେ ଆମେ କିଛୁ ଗୁଟେ ହେଲେ ଆକ୍ସିଡ଼େଣ୍ଟ ହେଲେ ସେଥିରେ ମିଡ଼ିଆ ଆସି ଆଏସନ୍ ଏ କହେସନ୍ କିଛୁ କିଛୁ ଲେ କିଛୁ ନା ହେଇଥିଲେ ବି ସେ ମିଡ଼ିଆଟା କହେସନ୍ କି ଇଟା କେନ୍ତା ହେଲା ସେନ୍ତା ହେଲା ବୋଲେ ମିଡ଼ିଆରେ ଆମେ ମାନେ କେତେ କିଛି କହି କହିଥାଉଁ